ଏହା ଦେଇ ବର୍ତ୍ତମାନ କାଣା ହେଉଛି ଆମର ଭାରତର ଅର୍ଥନୀତିଟା ତା'ମାନେ ବୃଦ୍ଧି ପାଉଛି ଆଉ ତା'ମାନେ ଅର୍ଥନୀତି ବୃଦ୍ଧି ପାଇବାର ତା'ର କାରଣ ହେଉଛି ଆମର ଶିଳ୍ପର ତା'ମାନେ ଉନ୍ନତି ହେଉଛି ଆର ଏ ଶିଳ୍ପର ଉନ୍ନତି ହେବା ଦ୍ୱାରା ଆମର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଆର ଡିଜିଟାଲ୍ ପେମେଣ୍ଟ ବି ତା'ମାନେ ସୁବିଧା ହେଇପାରୁଛି ଲୋକେ ଘରେ ବସି କରି ତାଙ୍କର ମୋବାଇଲ ସାହାଯ୍ୟରେ ତା'ହେଲେ ଆମର ବିଭିନ୍ନପ୍ରକାର ତା'ମାନେ ତାଙ୍କର ସେ ଦରକାରୀ ଜିନିଷ ସେମାନେ ମଗାଇ ପାରୁଛନ ଆର ସେ ଜିନିଷ ବି ତା'ର ମାନେ ଘରକେ ସେଟା ପହଞ୍ଚି ବି ପାରୁଛେ ଆରୁ ଲୋକେ ବି ତା'ମାନେ ସେଇ ତାଙ୍କର ତାଙ୍କର ଅଭାବ ବି ଦୂର ହେଉଛି ଏହା ଦେ ଡିଜିଟାଲ୍ ପେମେଣ୍ଟ କାଣା ହୋଇଛି କି ବହୁତ ଲୋକଙ୍କୁ ତା'ର ମାନେ ସୁବିଧା କରି ନେଉଛି ସେମାନେ ଇସବୁ ଜିନିଷ ତା'ର ମାନେ ଇ ପାଇବି ପାରୁଛନ ଆରୁ ଜାଣି ବି ପାରୁଛନ ବୋଲେ ଇଟା ହେଉଛି ଆମର ଭାରତର ତା'ମାନେ ଅଭିବୃଦ୍ଧିର ତା'ମାନେ ଗୋଟିଏ ଏଇଟା ଗୋଟେ ସଂକେତ